ମୋର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହେଉଛେ ପ୍ଲସ୍ ଟୁ ମୁଇଁ ମେଟ୍ରିକ୍ରେ ବହୁତ୍ କମ୍ ମାର୍କ୍ ରଖିଥିଲି ସେଥିର୍ ଲାଗି ଆମର୍ ଘରେ ମତେ ନାଇଁ ବଏଲେ କି ପ୍ଲସ୍ ଟୁ ପଢ଼୍ବାର୍ ଲାଗି ତ ମୁଇଁ ସେଥିର୍ ଲାଗି ଭାବ୍ଲି ଯେ ମୁଇଁ ମୁଇଁ ତ ପଢ଼୍ମି ତ ପଢ଼୍ମି ପ୍ଲସ୍ ଟୁ ବାଧ୍ୟ କର୍ମି ବଏଲି ତାର୍ ପଛେ ମୋର୍ ବାପା ମତେ ନାଇଁ ବଏଲେ ଆରୁ କହେଲେ କି ତୁଇ ରିଜଲ୍ଟ୍ ଭଲ୍ ନାଇଁ କରି ତ ତୁ ନାଇଁ ପଢ୍ ବଲି ମୁଇଁ କହେଲି ପୁରା ଗ୍ୟାରେଣ୍ଟି ହିଁ ପଢ଼୍ମି ଆରେ ହେଟା ହେଇଥିଲା ମୋର ବଡ଼୍ ନିଷ୍ପତ୍ତି ସେଥିରେ ମୋର ଭାଇଭହେନ୍ ସବୁ ମତେ ସପୋର୍ଟ୍ କରିଥିଲେ ତାର୍ ପଛେ ମୁଇଁ ପୁରା ଦିନ୍ ରାତି ମେହ୍ନତ୍ କରିଚାଲିଚେଁ ଯେ କେନ୍ତା ପ୍ଲସ୍ ଟୁରେ ମୋର୍ ଭଲ୍ ରିଜଲ୍ଟ୍ ଆସ୍ବା ବଲି ତାର୍ ପଛେ ମୋର ବାପା ମତେ କହୁଚନ୍ କି ଯେ ତୁଇ ଏନ୍ତା ଖରାପ୍ ରିଜଲ୍ଟ୍ ରଖିଚୁ ଆର୍ ଇଥର ହେଲେ କେନେ ଭଲ୍ ରିଜଲ୍ଟ୍ ରଖ୍ବୁ ଏନ୍ତା ସେନ୍ତା ବୋଲି ଆର୍ ତୁଇ ପଢ଼ାପଢି ବନ୍ଦ୍ ଆର୍ ପଢ଼ାପଢ଼ିର ନାଁ ନାଇଁ ଧର୍ ଏନ୍ତା ସେନ୍ତା ବୋଲି ମତେ ବହୁତ୍ ସୁନାଲେ ତାର୍ ପଛେ ମୁଁ ବହୁତ୍ ଭାବ୍ଲି ଭାବ୍ଲି ତାର୍ ପଛେ ମୁଇଁ ନିଷ୍ପତ୍ତି ନେଲି ଯେ ମୁଇଁ ଇଥର ହିଁ ଭଲ୍ ପର୍ସେଣ୍ଟ୍ ଆନ୍ମି ଆର୍ ଭଲ୍ ମାର୍କ୍ ରଖ୍ବାର୍ ଲାଗି ହିଁ ମୁଁ ପ୍ଲସ୍ ଟୁ ଇଥର ପଢ଼୍ମି ପୁରା ଫୁଲ୍ କନ୍ଫିଡେଣ୍ଟ୍ରେ ମୁଁ କହୁଚେଁ ଯେ ଇଥର ମୁଇଁ ଭଲ୍ ନମ୍ବର୍ ରଖ୍ମି